ହ୍ୟାଲୋ ମୁଇଁ ଇଟା ଫୋନ୍ ଲାଗିଛେ କାଁ ମୁଇଁ କ୍ୟାବ୍ ଏଜେନ୍ସିକେ ଫୋନ୍ ଲାଗିଛେ କାଁ ମୁଇଁ ଅନୂସୟା କହୁଛେଁ ଆର୍ ବରଗଡ଼୍ନୁ କହୁଛେଁ ଆର୍ ଆପଣକଁର୍ ଡ୍ରାଏଭର୍କେ ମୁଇଁ କହିଥିଲି ଯେ ମୋର୍ ବରଗଡ଼୍ ଯିବାର୍ ଥିଲା ଆରୁ ସେ ଡ୍ରାଏଭର୍ଟା ନି ଆସ୍ଲା କାଁ ଆମ୍କୁ ମାଫି ନେବାକେଁ ପଇସା ଦେଇକରି ତ ନେବା ବଲେ ମୋର୍ ମାନେ କାମ୍ ଅଛେ ତ ସେଥିର୍ଲାଗି ମୁଇଁ ଫୋନ୍ କରିଥିଲି ବେଲେଁ ସେଟା ଆସ୍ଲା ନି ସେ ଡ୍ରାଇଭର୍ ମୁଇଁ କେନ୍ତା କରି ଜଲ୍ଦି ଯେଇକରି ଜଲ୍ଦି ଆସିପାର୍ମି କହୁନ୍ ତ ହେଲା ଯା